ଆରେ କ'ଣ ତୁ ପାଠ ପଢ଼ାପଢି କରୁନୁ ବୁଲୁଛୁ ମୁଁ ଶୁଣିବାକୁ ପାଉଛି ହେଁ ନମସ୍କାର ଆରେ ତୁ କ୍ଲାସ୍ ଆଟେଣ୍ଡ୍ ନ କଲେ କେମିତି ତୋର ଆଟେଣ୍ଡାନ୍ସ୍ ଇଏ କମିବ ଫେର ପରୀକ୍ଷା ଦେଲା ବେଳକୁ ଅସୁବିଧା ହେବନି ନାଇଁ ନାଇଁ ସେମିତି ହେଲେ ସବୁ ପିଲାମାନେ ଆଟେଣ୍ଡାନ୍ସ ତୁମେ ଦୁଇ ତିନି ଜଣ ପିଲା ଏମିତି ବୁଲୁଛ ଖାଲି

ଦେଖିବା ଆମରି ହାତରେ ସବୁ ଅଛି ଆଉ ହଉ ଏକ୍ସଟ୍ରା କ୍ଲାସ୍ କରିଦେବା ଆଉ ହଉ ଏଗ୍ଜାମ୍ରେ ବତେଇଦେବେ ଟିକିଏ ବତେଇଦେବୁ ଆଉ କିଛି ଅସୁବିଧା ହେବନି ଆଉ ତୁମେ ବୁଲାବୁଲି କରନି ପରୀକ୍ଷା ଏଗ୍ଜାମ୍ ଦେଇସାରିଲା ପରେ ବୁଲାବୁଲି କରିବ ଆଉ ପରୀକ୍ଷା ହେବ ପଚିଶରୁ ଏଇ ଏ ଛଅ ଯାକେ ହେବ ଆଉ ଗ୍ୟାପ୍ ରହିଯାଉଛି ଆଉ ହଁ ହଁ ହଁ ଏବେ ପାଠ ପଢ଼ିବୁ ପରୀକ୍ଷା ସରିଲାପରେ ତା'ପରେ ବୁଲାବୁଲି କର କିଛି ଅସୁବିଧା ନାହିଁ ହଁ ହଁ ଛୁଟି ସବୁପିଲା ଘରକୁ ଯିବେ ହଷ୍ଟେଲ୍ ବନ୍ଦ ହେବ ଆଉ

ଆଉ କିଛି କରିବା ଦରକାର ନାହିଁ ହଁ ହଉ ଆଉ ଘରେ ସବୁ ଭଲ ଅଛନ୍ତି ହଉ ହଉ ହେଇ ମେ' କୋଡ଼ିଏ ଆଡ଼କୁ ଆସିଲେ ଚଳିବ ଆଉ

ହଁ ହଁ ଦୁଇ ମାସ ପରେ ହେବ ଆଉ ହଁ ହଁ ନାଇଁ ନାଇଁ ଆସିବାକୁ ପଡ଼ିବ ନା ଆଉ ହଉ ହଉ ହଉ ରହିଲି ହଁ ନମସ୍କାର